ଭାରତରେ ମୁଁ ବହୁତ ଜାଗାରେ ବାଇକ୍ରେ ଭ୍ରମଣ କରିଛି ଯେମିତିକି ଦେଓମାଳି ଗୋଟେ ଭଲ ଜାଗା ସେତବେଳ ଟାଇମ୍ରେ ଗଲେ ଭଲ କୁଆ ସ ଦେଖିବାକୁ ମିଳୁଛି କୁହୁଡ଼ି ବେଶୀ ହେଉଛି ସେଇଠି ଲୋକମାନଙ୍କୁ ବି ଦିଶୁନି ସେଇଠି ଆଉ ଯେମିତି ଲାଗୁଛି କୁହୁଡ଼ି ପଡ଼ୁଛି ନା ପାଣି ପଡ଼ୁଛି ପାଣି ପଇଲେ କୁହୁଡ଼ି ବି ପଡ଼ୁଛି ସେଇଠି ପୁରୀ ବି ମୁଁ ଯାଇଥିଲି ମନ୍ଦିର ବୁଲିବାକୁ ସେଇଠି ଯାଇକିନା ବି ମୋତେ ଭଲ ଲାଗିଛି କାହିଁକିନା ମନ୍ଦିରଟା ଭଲ ତୀର୍ଥସ୍ଥାନ ଅଟେ ସେଥିପାଇଁ ମୁଁ ଯାଇଥିଲି ମୋ ସାଙ୍ଗ କୁ ବି ଧରିକିନା ଯାଇଥିଲି ମୁଁ କାହିଁକିନା ତା ସେ ବି ମୋତେ କହିଥିଲା ଯେ କି ଚାଲେ ଯିବା ସେପଟେ ବି ବୁଲିକିନା ଆସିବା ସେପରି ମୁଁ ବହୁ ଜାଗାରେ ବୁଲିଛି କାହିଁକିନା ଆମେ ଦୁଇ ଜଣ ହିଁ ଯାଉଛୁ ଆଉ ଅଫିସଠୁ ବି ରେକୋମେଣ୍ଡେସନ କରୁଛନ୍ତି ଆମକୁ ଯେ କି ମାସକୁ ଥରେ ବୁଲିବା ପାଇଁ ଯିବାକୁ କହୁଛନ୍ତି ତାଙ୍କେ ବି ବୁଲିଲେ ଆମର ମନ ବି ଭଲ ହବ ସେଇ ହିସାବରେ ଆମେ ବୁଲିବାକୁ ଯାଉଛୁ ଆଉ ସେଇଠି ଯାଇକିନା ଆମେ କ୍ୟାମ୍ପ କରୁଛୁ କ୍ୟାମ୍ପ କରିକିନା ସେଇଠି ରହିଯାଉଛୁ